ଇଣ୍ଟରନେଟ୍ ଦ୍ଵାରା ଆମେ ବହୁତ କିଛି ଜାଣି ପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ଦେଶ ଦୁନିଆ କଥା ବିଭିନ୍ନ ପ୍ରକାର ଟ୍ୟାକ୍ସ ଇନକମ୍ ଟ୍ୟାକ୍ସ ଯେଉଁ ସର୍ଭିସ୍ ଟ୍ୟାକ୍ସ ବିଷୟରେ ସବୁ ଜାଣି ପାରୁଛୁ ପଲିସି ଏଲ୍ ଆଇ ସି ପଲିସି ଫିକ୍ସ ଡ଼ିପୋଜିଟ୍ ଆଉ ତାମାନେ ଫିକ୍ସ ଆର୍ ଡ଼ି ଏଫ୍ ଡ଼ି ଏସବୁ ବିଷୟରେ ଆମେ ଜାଣି ପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ଗୋଟେ ଜାଗାରେ ଥାଇ ଅନ୍ୟ ଜଣଙ୍କ ସହିତ ଦେଖା ମଧ୍ୟ ହୋଇପାରୁଛି ଇଣ୍ଟେରନେଟ୍ ଦ୍ଵାରା ପଇସା ପତ୍ର ଏଣ ଦେଣ ମଧ୍ୟ ହୋଇପାରୁଛି ଇଣ୍ଟରନେଟ୍ ଦ୍ଵାରା ଆମେ ତା ମାନେ ସବୁ ଲୋକଙ୍କର ଭଲ ମନ୍ଦ କଥା ଦେଶ ଦୁନିଆ କଥା କେଉଁ ଦେଶରେ କିଏ ପ୍ରଧାନମନ୍ତ୍ରୀ ହେଲେ ମୁଖ୍ୟମନ୍ତ୍ରୀ ହେଲେ ସବୁ ଆମେ ଜାଣି ପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ତା ମାନେ ଟ୍ରେନ୍ ଟିକେଟ୍ ପ୍ଲେନ୍ ଏରୋପ୍ଲେନ୍ ବସ୍ ଟିକେଟ୍ ମଧ୍ୟ ଘରେ ବସି ବସି ତା ମାନେ ଆଣିପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ବହୁତ ଭଲ ତାମାନେ ରୋଷେଇ ସାମଗ୍ରୀ ମଧ୍ୟ କିଣିପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ଆଉ ତାମାନେ ରୋଷେଇ ମଧ୍ୟ ଜାଣିପାରୁଛୁ ଇଣ୍ଟରନେଟ୍ ଦ୍ଵାରା ଆମେ ତା ମାନେ ବହୁତ ଭଲ ଭଲ ଜିନିଷ ଜାଣି ପାରୁଛୁ ଇଣ୍ଟରନେଟ୍ ଦ୍ଵାରା

ଇଣ୍ଟରନେଟ୍ ଦ୍ଵାରା ଆମେ ସବୁ ରୋଗୀଙ୍କର ତାମାନେ ମେଡ଼ିସିନ୍ ଆଦି ମଧ୍ୟ ମଗେଇପାରୁଛୁ ଇଣ୍ଟରନେଟ୍ ବହୁତ ଭଲ ଆମ ପାଇଁ ଇଣ୍ଟରନେଟ୍ ତାମାନେ ଛୋଟ ପିଲାମାନଙ୍କ ପାଇଁ ଭଲ ନୁହେଁ ଇଣ୍ଟରନେଟ୍ ଦ୍ଵାରା ସେମାନେ ସବୁବେଳେ ମୋବାଇଲ୍ରେ ତାମାନେ ଲାପଟପ୍ ଆଦିରେ ସେମାନେ ବସି ରହୁଛନ୍ତି ଯୁବପିଢ଼ିମାନେ ସବୁ ଅସାମାଜିକ ଫଟୋ ଚିତ୍ର ଫିଲ୍ମ ଆଦି ସେମାନେ ଦେଖୁଛନ୍ତି ସେଥିପାଇଁ ତାଙ୍କ ପାଇଁ ଇଣ୍ଟରନେଟ୍ ଜମା ଭଲ ନୁହେଁ ଇଣ୍ଟରନେଟ୍ ଯେତିକି ଭଲ ସେତିକି ଖରାପ ଇଣ୍ଟରନେଟ୍ର ସବୁବେଳେ ଭଲ ଉପଯୋଗ କରିବା ଦରକାର କିନ୍ତୁ ଆଜିକାଲି ଯୁବପିଢ଼ିମାନେ ତାହାର ବହୁତ ଅପଚାର ଦୂରପଚାର କରୁଛନ୍ତି ବହୁତ ଖରାପ ତାମାନେ ବ୍ୟବହାର କରୁଛନ୍ତି ସେମାନେ ସବୁବେଳେ ଖରାପ ଭିଡ଼ିଓ ସବୁ ଦେଖୁଛନ୍ତି ସେଥିପାଇଁ ସେମାନଙ୍କ ପାଇଁ ଏହା ଜମା ଭଲ ନୁହେଁ